ପୃଥିବୀ ପୃଷ୍ଠରେ ଜୀବନ ଧାରଣ କରିଥିବା ପ୍ରତ୍ୟେକ ମାନବ ପାଇଁ ତିନୋଟି ମୌଳିକ ଆବଶ୍ୟକତା ଥାଏ ଖାଦ୍ୟ ବସ୍ତ୍ର ବାସଗୃହ ସେହିପରି ଭାବରେ ସେମାନଙ୍କର ଦୈନନ୍ଦିନ ଜୀବନ ମେଣ୍ଟେଇବା କରିବା ପାଇଁ ଅନ୍ୟ ଏକ ପ୍ରମୁଖ ଜିନିଷ ହେଲା କ୍ରୀଡ଼ା ବା ଖେଳ ଯାହାକି ସେମାନଙ୍କ ଶରୀରକୁ ଠିକ ଭାବରେ କାର୍ଯ୍ୟକ୍ଷମ କରେଇବା ପାଇଁ ଅତ୍ୟନ୍ତ ଭାବରେ ସାହାଯ୍ୟକାରି ହୋଇଥାଏ ଏହା ଛଡ଼ା ଆମେ ଖେଳିବା ଦ୍ୱାରା ଆମର ଶରୀର ସୁସ୍ଥ ହେବା ସହ ଲୋକମାନଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ସୃଷ୍ଟି ହୋଇଥାଏ ଯାହାକି ଏକ ଶୁଭଙ୍କର ଲକ୍ଷଣ ଅଟେ ଏହା ତଥା ଦେଶର ତଥା ସମଗ୍ର ମାନବ ଜାତି ପାଇଁ ଅତ୍ୟନ୍ତ ଦରକାରୀ ଭାବରେ ହୋଇଥାଏ ଯାହାକି ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ